ହ୍ୟାଲୋ ହ୍ୟାଲୋ ହ୍ୟାଲୋ କିଏ କହୁଥିଲେ ନମସ୍କାର ଆପଣ କିଏ କହୁଥିଲେ କ'ଣ ହେଲା କହ କହୁନୁ କ'ଣ କହୁଥିଲେ କୁହନ୍ତୁ

ଆପଣ କ'ଣ କହୁଛନ୍ତି କୁହନ୍ତୁ ହଁ ଭଲ ଲାଗୁନି କ'ଣ ହେଲା ତା'ର ଛୁଟି ନା ନା ତା'ର ତ ଛୁଟି ହେଇ ପାରିବନି କାରଣ ଆଗକୁ ତା'ର ଏକଜାମ୍ ଅଛି ଯଦି ଛୁଟି କଲେ କେମିତି ହେବ ନା ନା ଯଦି ଛୁଟି କରିବ ସ୍କୁଲ୍ ଆସିବନି ତା'ହେଲେ ଏକଜାମ୍ ଦେବ କେମିତି କାରଣ ଆଗରୁ ବି ସେ ପାଠପଢ଼ା ଟିକେ ଉଇକ୍ ଅଛି ଯଦି ଭଲ ନ ପଢ଼ିବ ତା'ହେଲେ ଆଗକୁ ଏକଜାମ୍ କେମିତି ଦେବ ଏକଜାମ୍ ରେ ଟିକେ ଛୁଟି ନ କଲେ ଭଲ ହୁଅନ୍ତା ନା ନା ମୁଁ ଏବେ ଛୁଟି ଦେଇ ପାରିବିନି କାହିଁକି ନା ଆଗକୁ ତା'ର ଏଗ୍ଜାମ୍ ଅଛି ନା ଯଦି ସେ ଛୁଟି କଲା ତା'ହେଲେ ଏଗ୍ଜାମ୍ କେମିତି ଦେବ ଏକଜାମ୍ ତା'ର ଭଲ ହେବନି କାରଣ ସେ ଆଗରୁ ବି ଉଇକ୍ ଅଛି ପାଠ ପଢ଼ାରେ ବି ଉଇକ୍ ଅଛି ଯଦି ଭଲ ନ ପଢ଼ିଲା ଏକଜାମ୍ ତା'ର ଭଲ ହେବନି ନା ସେଥିପାଇଁ ମୁଁ ଛୁଟି ଦେଇ ପାରିବିନି ହ୍ୟାଲୋ ହଁ କୁହନ୍ତୁ ତା'ର ଛୁଟି ହେଇ ପାରିବନି ଟିକେ ଆପଣ ଚେଷ୍ଟା କରନ୍ତୁ କାହିଁକି ନା ଆଗକୁ ତା'ର ଏକଜାମ୍ ଅଛି ଯଦି ଛୁଟି କରିଲେ ଏମିତି ଯଦି ଛୁଟି କରିବ ବୋଲେ ତା'ର ଏକଜାମ୍ କେମିତି ଭଲ ହେବ ଟିକେ ଛୁଟି ନ କରିବା ପାଇଁ ଚେଷ୍ଟା କରନ୍ତୁ ହଁ କାହିଁକି ନା ସେ ଉଇକ୍ ଅଛି ପଢ଼ାରେ ଟିକେ ତା'ର ଦୁର୍ବଳ ଅଛି ତ ସେଥିପାଇଁ ଯଦି ଠିକ୍ ନହେଲା ଏକଜାମ୍ ଖରାପ ହେବ ଠିକ୍ ହେବନି ସେଥିପାଇଁ ଛୁଟି ନ କଲେ ଭଲ ହୁଅ ହେବ ଆପଣ ଚେଷ୍ଟା କରନ୍ତୁ ଠିକ୍ ଅଛି